ଭାରତର ଚଳଚ୍ଚିତ୍ର ତ ବହୁତ ଭଲ୍ଲାଗେ ଏବଂ ବହୁତ ଭଲ୍ ଷ୍ଟୋରୀରେ କଟା ଯାଉଛି ତେଣୁକରି ଯେନ୍ ଷ୍ଟୋରୀ ଭଲ୍ ଲାଗ୍ବା ଆଉ ଯେନ୍ ଷ୍ଟୋରୀ ପୁରା ଭଲ୍ ରିଏଲ୍ ଷ୍ଟୋରୀରେ କଟା ହେଉଛେ ସେ ଚଳଚ୍ଚିତ୍ର ଆମକୁ ବହୁତ ଭଲ୍ଲାଗେ ଏବଂ ଯେନ୍ ଚଳଚ୍ଚିତ୍ରରେ ଭଲ ଭଲ୍ ସଙ୍ଗୀତ ଥିବା ଭଲ୍ ଷ୍ଟୋରୀ ରହୁଥିବା ଭଲ୍ ଅଭିନୟ କରୁଥିବା ସେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କୁ ବହୁତ ଆମକୁ ବହୁତ ଭଲ୍ ଲାଗ୍ସି ପସନ୍ଦ ଲାଗ୍ସି ଆଉ ଅଧିକ କରି ଯେନ୍ଥିରେ କିି ଭଲ୍ ଡାଇଲଗ୍ ଭଲ୍ କଥା ରହୁଥିବା ସେ ଧାରାବାହିକ ବି ବହୁତ ଭଲ ଲାଗ୍ସି ଆମକୁ